ଆମ ଓଡ଼ିଶାରେ କେତେଗୁଡ଼ିଏ ନୃତ୍ୟମାନ ପ୍ରଦର୍ଶିତ ହୋଇଥାଏ ଯାହା ଆମ ଓଡ଼ିଶାକୁ ଅନ୍ୟାନ୍ୟ ରାଜ୍ୟ କିମ୍ବା ଦେଶମାନଙ୍କ ସାମ୍ନାରେ ପ୍ରଦର୍ଶିତ କରିଥାଏ ଯେପରିକି ଓଡ଼ିଶୀ ନୃତ୍ୟ ହେଉଛି ଆମ ରାଜ୍ୟର ପ୍ରମୁଖ ନୃତ୍ୟ ଓଡ଼ିଶୀ ନୃତ୍ୟରେ ଝିଅମାନେ ଏବଂ ପୁରୁଷମାନେ ଶାମୁକା ଶଙ୍ଖ ଆଦି ଗହଣା ପିନ୍ଧିଥାନ୍ତି ଯେହେତୁ ଭୌଗୋଳିକ ଦୃଷ୍ଟିରୁ ଆମ ଓଡ଼ିଶାର କିଛି ଭାଗ ସମୁଦ୍ର କୂଳବର୍ତ୍ତୀ ଅଛନ୍ତି ତେଣୁ ସମୁଦ୍ରରୁ ପ୍ରାପ୍ତ ହେଉଥିବା ଶାମୁକା ଏବଂ ଶଙ୍ଖଆଦିମାନଙ୍କର ଖୋଳପାରେ ନିର୍ମିତ ଆଭୂଷଣ ଆଦି ପିନ୍ଧି ଆମ ଓଡ଼ିଶା ତା'ର ସଂସ୍କୃତିକୁ ଅନ୍ୟାନ୍ୟ ରାଜ୍ୟ ଏବଂ ଦେଶମାନଙ୍କ ସାମ୍ନାରେ ପ୍ରଦର୍ଶନ କରିଥାନ୍ତି ଏହିଭଳି ଭାବରେ ଆମ ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶା ନିଜକୁ ପ୍ରଭାବିତ